ମୋର ରୋଷେଇ କହିଲେ ସମୟ ସେମିତି କହିଲେ ସଖାଳ ସମୟରେ ଜଳିଖିଆ ତିଆରି କରିବା ଗୋଟେଘଣ୍ଟା ସମୟ ଲାଗିବ ଆଉ ଆମର ଖରାବେଳ ସମୟରେ ଖାଇବା ତିଆରି କରିବାପାଇଁ ଦୁଇଘଣ୍ଟା ସମୟ ରାତି ସମୟରେ ଗୋଟେଘଣ୍ଟା ସମୟ ଏମିତି କିଛି ଗୋଟେ ରେସିପି ଜଟିଳତା ହେଇଛି ମୋତେ ନିଶ୍ଚିତ କଷ୍ଟ ହେଲେ ବି ମୁଁ ତାକୁ ଭାବିଚିନ୍ତି ସହଜ ଆକାରରେ ମୁଁ ତିଆରି କରିଦେଇଛି